ହ୍ୟାଲୋ ଭାଇ ଏଇଟା ଟ୍ରକ୍ ଠିଆ କରିକି ଠିଆ ହୋଇଛି ତ ଆଉ ହଁ ଏଇନା ଯିବି ଗାଧୋଇକି ଖାଇବି ଢାବା ଆଗରେ ଅଛି ଏ ରାତି ହୋଇଯିବ ଦେଖିବା ଯେତେ ବାଟ ଯିବି ଆଉ ବୋଧେ ଜୋରନ୍ଦା ପାଖେ ରହିବି ବୋଧେ ଆଉ ଯାଇହେବନି ଘରକୁ ଯିବି ହଉ ଦେଖିବା ଆଉ ମେଳା ଅଛି କି ହଉ ପରିବାରକୁ ନେଇକି ଯିବି ଆଉ ହଁ ବଡ଼ ଘର ବଡ଼ ଘରଟା ମୁଁ କେବେ ଦେଖିନି ଯାଇକି ଟିକିଏ ଦେଖିବା ଆଉ ହଁ ଯିବି ଆଉ ଭୋଜି ଫୋଜି ହଉଛି ଏଠାରେ ଶସ୍ତାରେ ଜିନିଷ ଏଇଠି ମିଳେ ମୁଁ କହିଲି ଶସ୍ତାରେ ପା ଜିନିଷ ଏଇଠି ମିଳେ ହଁ ଏଇଟା ତା ମେଳାରେ ତ ସେମିତି ପଡ଼େ ବି ଗାଡ଼ି ଫାଡ଼ି ଏଥର ପଡ଼ିଲାଣି ଆଡ଼୍ଭଟାଇଜ୍ମେଣ୍ଟ୍ ହଁ ହଉ ପଇସାପତ୍ର ତ ପାଖରେ ନାହିଁ ଆଉ ଏତେ କ'ଣ ବୁଲିବି ଏବେ ଆଉ ଗୋଟେ ଦୁଇଟା ଦୁଇଟା ଅଛି

ହଉ ଆଉ ଏ ମେଲା ମେଳା ପରେ କୁଆଡ଼େ ଯିବାର ଗାଡ଼ି ଅଛି କି ହଁ ଏଇଟା ତା'ର ହେଡ଼୍ଲାଇଟ୍ ଭାଙ୍ଗିଗଲାଣି ଏଇ ଯେଉଁ ଷ୍ଟେପିନ୍ଟା ଥିଲା ସେଇଟା ବି ପଙ୍କ୍ଚର୍ ହୋଇକି ଅଛି ତେଲ ଟାଙ୍କିଟା ବି ଟିକିଏ ଲିକ୍ କରୁଛି ଆଜ୍ଞା ତୁମକୁ ତ ଭାଇ ଅପେରା ଦେଖିବାକୁ ଭଲ ଲାଗେ ମୋ ଝିଅକୁ ବି ଭଲ ଲାଗେ ଦେଖିବା ଆସିବା ଆଉ ଅନୁଭବ ଆସୁଛି ଆଉ କିଏ ଆସୁଛି ମୁଁ ପରା ଶୁଣିଛି କାଳେ ବର୍ଷା ଆସୁଥିଲା ଆମ ଗାଁରୁ ବି ଦୁଇ ତିନି ଜଣ ଲୋକ ଯାଇକି ଦୋକାନ ଦେବେ ମୁଁ ଶୁଣିଥିଲି ଏ ଆମ ଗାଁରୁ ଯିବେ ଜୋରନ୍ଦା ମେଳାରେ ଦୋକାନ ଦେଇଛି ଯେଉଁ କେନ୍ଦୁପଡ଼ାର

ହଉ ଆଜ୍ଞା ଭାଇ